କୃଷି କାର୍ଯ୍ୟରେ ଆମେ ସେହି ସମୟରେ ଧାନ ବୁଣିବା ସେହି ସମୟରେ ଆମେ ପାଣି ଦେବା ସେହି ସମୟରେ ଆମେ ଧାନ ବୁଣିବା ଆଉ ତାହାକୁ ବହୁତ ଭଲ ଭାବରେ କରିବା ସେଥିରେ ଜ୍ଞାନର ସିସିକି ବିଜ୍ଞାନର ସିସି ବିଜ୍ଞାନ ଆମକୁ ସହାୟତା କରୁଛି ସାର ସାର ଦେପି ସାର ଏରୁଆ ସାର ବିଜ୍ଞାନ ବାହାର କରୁଛି ଆଉ ଇଞ୍ଜିରେ ଏବଂ ଗଣିତ କିତେ କିତେ ଗ୍ରାମତେ କିତେ ମିଲିମିଟର ସାର ଦେବା କଥା ଆଉ ଔଷଧ ଏମିତି ବହୁତ ଗଣିତ ବେ ଗଣିତ ବି ବ୍ୟବହାର ହେଉଛି ଆଉ ବିଜ୍ଞାନ ବି ହେଉଛି ଆଉ ସହାୟତା କରୁଛି ଆମେ ଭଲ ସମୟରେ ପାଣି ନଦେଲେ ଧାନ ମରିଯିବ ଆଉ ଧାନ ହେଇପାରିବନି ଫସଲ ଆଉ ଭଲ କରି ଧାନ ହେଲେନେ ଆମକୁ ଖାଇବାକୁ ମିଳିବ ନି ଆମେ ଭୋକରେ ରହିବୁ ଧାନକୁ ଭଲ ସମୟରେ ପାଣି ଦେବା କଥା ଭଲ ଭାବରେ କରିବା କଥା ଆଉ ସେଥି ସେଥିରେ ଏରୁଆ ସାର ଆମେ ଧାନ ଟିକେ ଛୋଟ ଥିଲେ ଏରୁଆ ସାର ଦଉ ଆଉ ଟିକେ ବଡ଼ ହେଇବାକୁ ଲାଗିଲେ ତା'ର ତାକୁ ଆମେ ଡିପି ଦଉ ଆଉ ଧାନ ବାହାରିବା ବାହାରିବା ପରେ ଆମେ ତାହାକୁ ଆମେ ସେ ସେଇ ତାହାକୁ ଆମେ ଦଉ ସାଗରିକା ସାର ସେ ବହୁତ ଭଲ ଭାବରେ ଧାନକୁ ବହୁତ ଭଲ ଭାବରେ କୀଟନାଶକ ଔଷଧ ଦଉ ଆଉ କୀଟନାଶ ଲାଗିବାରୁ ଆମେ ଧାନକୁ ବଚାଉ ସେଥିପାଇଁ ଆମକୁ ବ୍ୟବହାର କରିଛି ଗଣି ଗଣତିରେ ଅଛି ଆମେ କିତି କିତି ଗ୍ରାମ କିତି ବାଲଟିନ ପ୍ରା ପାଣିରେ କେତେ ମିଲିମିଟର କେତେ ମିଲିମିଟର ଔଷଧ ଦେବା କଥା ସେଇଟା ଆମକୁ ଗଣିତେ ସାହାଯକ୍ତା କରିଛି ଆଉ ଆମେ ଧାନ ଭଲ ହେଲେ ଆମେ ମଣ୍ଡିକୁ ନେଇଥାଉ ମଣ୍ଡିରେ ଧାନ ଆମେ ବିକିରି କରିବା ପାଇଁ ସେ ମଣ୍ଡିଟି ଆମ ଧାନ ବହୁତ ଭଲ ହେଇଥାଏ ହେଇଥିଲେ ଆମ ଧାନକୁ ବହୁତ ପଇସା ମିଳେ ଆମକୁ ଆଉ କାହା ଧାନ କେମିତି ସେହିଟା ଦେଖନ୍ତି ଯାହା ଧାନ ବହୁତ ସୁନ୍ଦର ତାହାର ପଇସା ଅଧିକା ମିଳେ ଆଉ ସେଇ ଧାନ ସୁନ୍ଦର ଦିଶୁଥିଲେ ବହୁତ ସୁନ୍ଦର ଭଲି ପଇସା ଦିଅନ୍ତି ଆଉ ଆମେ ଓଜନ କଲା ସମୟରେ ଆମ ଧାନ ବେଶୀ ଓଜନ ହେଲେ ଆମକୁ ବେଶୀ ପଇସା ମିଳେ ଆଉ କମ୍ ଓଜନ ହେଲେ କମ୍ ପଇସା ମିଳେ ଆମେ ସେଇଟାକୁ ମଣ୍ଡିକୁ ରପ୍ତାନି କରନ୍ତୁ ଆଉ ପଛେ ଧାନକୁ ବିକି କି ଆମେ ଧାନକୁ କିଣିବା ପାଇଁ ଦୋକାନ ଯାଉ ଦୋକାନର ଆଣୁ ଆଉ ଦୋକାନ ପାଣି ସାରିଲା ପରେ ଆମେ ତାହାକୁ ଆଉ ବୁଣୁ ଆଉ ଆମେ ତାହାକୁ ବହୁତ ସୁନ୍ଦରରେ ସୁନ୍ଦର ଭାବରେ ହେତା କରୁ ଆଉ ସେଥିପାଇଁ ଆମ ଧାନସାତ ବହୁତ ସୁନ୍ଦର ହୁଏ ଆମ ଗାଁରେ ବି କରନ୍ତି ଆମ ଗାଁରେ ଏ ବହୁତ ସୁନ୍ଦର ଭାବେ ଧାନ ହୁଏ ଆଉ ସେ ଧାନକୁ ଆମେ ନେଇକି ମୁଣ୍ଡିଟି ବିକ୍ରି କଲା ପରେ ପଇସା ମିଳେ ଆମେ ସେ ପଇସାରେ କିଛି ଗୋଟେ କରିପାରୁ ଆଉ ରପ୍ତାନି କଲାବେଳେ ଆମେ ସେ ଧାନ ଯାହାର ଯେତିକ ହେଲେ ତାହାକୁ ସେତିକ ପଇସା ମିଳେ ସେ ଧାନ ହେଉଛି ବହୁତ ବଢ଼ିଆଁ ଯାହାର ବହୁତ ବଢ଼ିଆ ଦେଲେ ତାହାକୁ ଯେତେ ପଇସା ମିଳିଲା ଯାହାର ବଢ଼ିଆଁ ନେଇ ହଉଥିଲି ତାହାକେ ପଇସା ମିଳି ନାହିଁ ଆମର ଧାନ ହେଉଛି ଭଲ